ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି ସେଗୁଡ଼ିକ ହେଲା ଆମ୍ବ ଗଛ ବାଇଗଣ ଟମାଟୋ ଭେଣ୍ଡି ପଣସ କଦଳୀ ପିଜୁଳି କମଳା ଇତ୍ୟାଦି ଏସବୁ ଗଛ ଲଗାଇଛି ଆଉ ଲତା ଗଛ ମଧ୍ୟ ଲଗାଇଛି ଯଥା କଲରା ମାଖନ ଝଣ୍ଟା କୁନ୍ଦୁରୁ କାକୁଡ଼ି ଜହ୍ନି ସଚିନ୍ଦ୍ରା ପୋଟଳ ବିନ ଇତ୍ୟାଦି ଏହି ସବୁ ଗଛ ମଧ୍ୟ ଲଗାଇଛି